ହ୍ୟାଲୋ ରାଜ୍ ହୋଟେଲ୍ରୁ କହୁଥିଲେ ତ ଆଜ୍ଞା ମୁଁ ମୁଁ ସୁରେନ୍ଦ୍ର କହୁଥିଲି ହଁ ସେ କ'ଣ କହିଲେ ମୁଁ ଏବେ ବାହାରିଲି ଭୁବନେଶ୍ଵର ରୁ ଗଲା ବେଳକୁ ଏ ଏପଟେ କ'ଣ କହିଲ ମୁଁ ବାଇକ୍ରେ ଯାଉଥିଲି ପ୍ରବଳ ବର୍ଷା ହେଉଛି ରେଷ୍ଟୁରାଣ୍ଟ ଖୋଲା ଅଛି ନା ଖୋଲା ନାହିଁ ହଁ ମୁଁ ବାଇକ୍ରେ ଯିବି ହଁ ଏ ବର୍ଷା ହେଉଛି ତ ସେଇଠି କ'ଣ କିଛି କ'ଣ ମାନେ ଆସିଛନ୍ତି ରୋଷେଇ ଫୋଷେଇ ହେଇଛି ନା ହେଇନି ଧେଇକି ତ ଏବେ ଗୁଟେ ପାର୍ସଲ୍ ଟେ ରେଡ଼ି କରି ଦେଇଥିବେ ମୁଁ ଗଲା ବେଳକୁ ନେଇକି ଯିବି ଏପଟେ ବର୍ଷା ହେଉଛି ତ ହଁ ହଁ ହଁ ହଉ ହଉ